ଯୋଗ ଆରମ୍ଭ କରିବାର ସେମିତି କୌଣସି ଉପଯୁକ୍ତ ବୟସ ସୀମା ନଥାଏ ଆମେ ଯେତେ କମ୍ ବୟସରୁ ଯୋଗ ଆରମ୍ଭ କରି ପାରିବା କମ୍ ବୟସରେ ଯୋଗ ଶିଖିବା ଦ୍ଵାରା ଆମର ଶାରୀରିକ ଏବଂ ମାନସିକ ସ୍ତରରେ ଆମେ ସୁସ୍ଥ ରହି ଥାଉ ଏହା ଦ୍ଵାରା ଆମେ ଯେ କୌଣସି ରୋଗରୁ ମଧ୍ୟ ମୁକ୍ତ ହୋଇ ପାରିବା ଯୋଗ ଦ୍ଵାରା ଆମେ କଠିନରୁ କଠିନ ଦେହ ସମସ୍ୟା ମଧ୍ୟ ଦୂର ହୋଇ ପାରିବ